ଯୋଗ ଏକ ବ୍ୟାୟାମ ନୁହେଁ ସେ ଗୋଟେ ଆସନ ଯୋଗକୁ ଆମେ ଗୋଟେ ଜାଗାରେ ବସିକି କରୁ ଯୋଗ କଲେ ମନ ସ୍ଥିର ରହିବ ମନ ଭଲ ରହିବ ଆମେ ଯୋଗ କଲେ ଆମ ଦେହଟା ବି ଭଲ ସୁସ୍ଥ ରହିବ ତୁମେ ଦେହ ଡକ୍ଟର ମାନେ କହୁଛନ୍ତି ତୁମ ଦେହ ଖରାପ ପାଇଁ ଯୋଗ କର ଆଗେ ଯୋଗ କଲେ ଦେହ ସବୁବେଳ ପାଇଁ ସୁସ୍ଥ ରହିବ